ଏଇଠି ଶୋଇଥିଲି ଆଉ କହୁନୁ ହଁ ତୁ ଯାଇନଥିଲୁ ଆରେ ମୁଁ ବା କାଲି ସନ୍ଧ୍ୟାବେଳେ ଯାଇଥିଲି ହଁ ଆମେ ସବୁ ଏଇ ଖାଇଲୁ ସବୁ ଗୁପଚୁପୁ ତାପରେ ଠୁଙ୍ଗାପୁରୀ ଆଉ ନା ଜାଣିଛୁ ମୁଁ ରାମଦୋଳିରେ ବସିଥିଲି

ହଁ ବା ମାନେ ମୁଣ୍ଡ କ'ଣ ହେଇଗଲା ମାନେ ମାନେ ଖାଲି ରଖରଖ ରଖରଖ ହେଲେ ସେ କହିଲ ସେ ଅ ହ ଆଉ ସବୁ କ'ଣ କିଣିଲୁ ଇଲୋ ମାଆଲୋ ଏ ମୁଁ ସେଇ ଅଳ୍ପ ଜିନିଷ କିଣିଛି ଆଉ ସେଇ କିଲିପିଫିଲିପ୍ କ'ଣ କିଣିଥିଲି ଏଇ ସବୁ ବୋଉ ସାନ ଭାଇ ହେରିକା ସବୁ ଯାଇଥିଲେ ସେସବୁ କିଣିଛନ୍ତି ଆଉ ଶାଢ଼ୀ କିଣିଲେ ଆଉ ସବୁ କ'ଣ ତାଙ୍କର ସବୁ ଚୁଡ଼ି ହେ ମୋର ଶାଢ଼ୀ କ'ଣ ହବ ନା ମ ମୁଁ କିଣିନି ଖାଲି ଯାହା ଖାଇଛି ପୁଳାଏ ଖଣ୍ଡେ ଏଇ ସେଇ ଠୁଙ୍ଗାପୁରି ଖାଇଲି ଦହିବରା ଖାଇଲି ତାପରେ ଦୋସା ଖାଇଥିଲି ତାପରେ ଚାଓମିନ୍ ଖାଇଥିଲି କେତେ ଜିନିଷ ଖାଇଛି ଆଉ ହଁ ହଁ ହୁଁ ଆଉ ଘରେ କିଏ ସବୁ ଯାଇଥିଲେ

ହଁ ବା ଆମର ଯାଇଥିଲେ କେଜାଏ ଖେଳନା ନେଇକି ଆସିଛନ୍ତି ଆମର ସବୁ ଯାଇଥିଲେ ବୋଉ ସାନ ବୋଉ ଆମର ସବୁ ଛୁଆ ସବୁ ଯାଇଥିଲେ ସେଇ କ'ଣ ଆଉ ଚୁଡ଼ିଫୁଡ଼ି ଆଣିଲେ କେଯାଏ ଖଣ୍ଡେ ଚୁଡ଼ି ମହଲରେ ପଶିଗଲେ ଯେ ପୁଳାଏ ଖଣ୍ଡେ ଚୁଡ଼ି କିଣୁଛନ୍ତି ବସିକିନା ଶାଢ଼ୀ କ'ଣ ଆଣିଲି ଆଉ କ'ଣ ତକିଆ ଖୋଳ ହେରିକା କ'ଣ ଆଣିଥିବେ ହୁଁ

ହଁ ହଉ ହଉ ତୁ ବାହାଘରରେ ମୋତେ ଡାକିବୁ ଆଉ କହିଲି ଏତିକି ଖାଇଛୁ ଆଉ ତୁ ସବୁ ତୁ ଯେଉଁ କ'ଣ ସବୁ ଖାଇବା ଆଣିଥିଲୁ ହୁଁ

ଓହୋ ଆଉ କ'ଣ କହୁଛୁ ହଁ ହଉ ହଉ ରଖୁଛି ଆଁ